ହଁ ମୁଁ ଏକ ଚିତ୍ରାଙ୍କନ ଶ୍ରେଣୀ ନେଇଛି ଏବଂ ସେଠାରେ ବହୁତ ପିଲା ମଧ୍ୟ ଚିତ୍ର ଶିଖୁଛନ୍ତି ସେମାନଙ୍କୁ ଚିତ୍ର ଶିଖେଇବା ସହ ମୋର ମଧ୍ୟ ମାନସିକ ସ୍ତରରେ ଉନ୍ନତି ଘଟିଛି ଏବଂ ସେମାନଙ୍କୁ ମୁଁ ଚିତ୍ରର ଶିକ୍ଷା ପ୍ରଦାନ କରି ସେମାନେ ଭବିଷ୍ୟତରେ କିଭଳି ଦେଶ ବିଦେଶରେ ନାଁ କରିବେ ଆଉ ଅର୍ଥ ଉପାର୍ଜନ କରିପାରିବେ ଭବିଷ୍ୟତରେ ସେଇଟା ମଧ୍ୟ ସେମାନଙ୍କୁ ଶିକ୍ଷା ପ୍ରଦାନ କରୁଛି